ଆମ ଅଞ୍ଚଳରେ ବିଭିନ୍ନ କ୍ରୀଡ଼ାକୁ ଲୋକମାନେ ପସନ୍ଦ କରନ୍ତି ଯେପରି କି କ୍ରିକେଟ୍ ହକି ଫୁଟବଲ୍ ଏହି ଭଳି ଖେଳ ଆମ ଅଞ୍ଚଳରେ ପିଲାମାନେ ସବୁ ଖେଳନ୍ତି ଆମର ଏଇଠି ଗୋଟେ ଗର୍ଭଣା ସଂକ୍ରାନ୍ତି ଅଛି ସେଇ ସଂକ୍ରାନ୍ତିରେ ତିନି ଚାରି ଦିନ ଆମର ଆମ ଗାଁରେ ଫୁଟବଲ୍ ଖେଳ ହୁଏ ସେଇ ଖେଳକୁ ବିଭିନ୍ନ ଯାଗାରୁ ଲୋକମାନେ ଆସନ୍ତି ଏବଂ ବିଭିନ୍ନ ଯାଗାରୁ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି ଏହି ଖେଳ ଗ୍ରାମ ଗ୍ରାମ ସ୍ତରରେ ଖେଳନ୍ତି ଗ୍ରାମ ସ୍ତରରେ ଉର୍ତ୍ତୀର୍ଣ୍ଣ ହୋଇ ପଞ୍ଚାୟତ ସ୍ତରରେ ଖେଳନ୍ତି ପଞ୍ଚାୟତ ସ୍ତରରେ ଉର୍ତ୍ତୀର୍ଣ୍ଣ ହୋଇ ବ୍ଲକ ସ୍ତରରେ ତାପରେ ଡିଷ୍ଟ୍ରିକ୍ଟ ଜିଲ୍ଲା ସ୍ତରରେ ମଧ୍ୟ ଏହି ଖେଳକୁ ଖେଳନ୍ତି ଏହି ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଆମ ଅଞ୍ଚଳରେ ନେହେରୁ ଯୁବ କେନ୍ଦ୍ର ବୋଲି ଏକ ସଂସ୍ଥା ଅଛି ସେମାନେ ଆସି ବିଭିନ୍ନ ବିଭିନ୍ନ ଘରୁ କି ବିଭିନ୍ନ ଯାଗାରୁ କିଛି ପ୍ଲେୟାରମାନଙ୍କୁ ଆଣନ୍ତି ଏବଂ ଏହି ଖେଳ କରିଥାନ୍ତି ଯେଉଁ ପ୍ଲେୟାରମାନେ ଏହି ଖେଳରେ ଉର୍ତ୍ତୀର୍ଣ୍ଣ ହୋଇଥାନ୍ତି ସେମାନଙ୍କୁ ସେମାନେ ବ୍ଲକ ଲେବୁଲ୍ ଡିଷ୍ଟ୍ରିକ୍ଟ ଲେବୁଲ୍ ଏମିତି କି ଷ୍ଟେଟ ଲେବୁଲ୍ ମଧ୍ୟ ନେଇ ନେଇ ଯାଇ ଥାଆନ୍ତି ତତ୍ ସହିତ ଏହି ଖେଳଗୁଡ଼ିକୁ ଆମ ଅଞ୍ଚଳର ଲୋକମାନେ ବହୁତ ପସନ୍ଦ କରନ୍ତି ପସନ୍ଦ କରିବା ଦ୍ୱାରା ପ୍ରତ୍ୟେକ ପ୍ରାୟତଃ ପ୍ରତ୍ୟେକ ଘରୁ କିମ୍ବା ଯାଗାରୁ ପିଲାମାନଙ୍କୁ ତାଙ୍କର ମାନେ ବାପା ମାଁମାନେ ତାଙ୍କୁ ଖେଳରେ ଉତ୍ସାହ ଯୋଗାଇ ଥାାନ୍ତି ତା ସହିତ ବିଭିନ୍ନ ରାଜନୈତିକ ନେତୃ ବୃନ୍ଦମାନେ ମଧ୍ୟ ଆସି ଏହି ଖେଳ ଗୁଡ଼ିକୁ ମାନ୍ୟତା ଦେଇଛନ୍ତି ତା ସହିତ ଆମ ଅଞ୍ଚଳରେ ଏକ ଷ୍ଟାଡ଼ିୟମ୍ ମଧ୍ୟ ହେଇଛି ସେଇ ଷ୍ଟାଡ଼ିୟମ୍ରେ ଆମେ ଏଇ ଖେଳଗୁଡ଼ିକ ଖେଳ ଖେଳନ୍ତି ସବୁ ସବୁ ଗୋଷ୍ଠୀର ଲୋକମାନେ ଆସନ୍ତି ସେଇଠି ଖେଳନ୍ତି ଆଉ ତାଦ୍ୱାରା ଆମ ଅଞ୍ଚଳର ଲୋକମାନେ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରନ୍ତି